ଯେପରି କି ଇଣ୍ଡିଆନ୍ ଆଇଡ଼ଲ୍ ଭଳି ମ୍ୟୁଜିକ୍ ରିଆଲିଟି୍ ଶୋ ମୁଁ ଦେଖେ ହଁ ଏହା ମୋର ଅତନ୍ତ୍ୟ ପ୍ରିୟ ମୋର ଏଥିରେ ଜଣେ ପ୍ରିୟ ଅଂଶଗ୍ରହଣକାରୀ ମଧ୍ୟ ଥିଲେ ଯେ କି ହେଉଛନ୍ତି ପବନ୍ ଦୀପ୍ ସେ ବହୁତ ବଢ଼ିଆ ତାଙ୍କ କଣ୍ଠ ବହୁତ ବଢ଼ିଆ ସେ ସଙ୍ଗୀତ ଗାନ କରନ୍ତି ତାଙ୍କର ସ ସେ ଭାବନାକୁ ମଧ୍ୟ ସଙ୍ଗୀତ ମଧ୍ୟ ବହୁତ ବଢ଼ିଆ ଭାବରେ ପ୍ରକାଶ କରିପାରନ୍ତି ନିଶ୍ଚିତ ଭାବରେ ସିଏ ମଧ୍ୟ ମୋ ଗୀତକୁ ଉତ୍ତମ କରିବାକୁ ଯୋଗଦାନ କରନ୍ତି କାରଣ ତାଙ୍କୁ ହିଁ ଦେଖି ଆମେ ପ୍ରେରିତ ହୋଇଥାଉ ତାଙ୍କ ଗୀତକୁ ଅନୁକରଣ କରି ଆମେ ଗାଇବାର ଶୈଳୀକୁ ଅତି ଉତ୍ତମ ଭାବରେ ଶିଖିଥାଉ ସଙ୍ଗୀତ ଶିକ୍ଷା ମଧ୍ୟ ତାଙ୍କଠୁ ଆମକୁ ପ୍ରାପ୍ତ ହୋଇଥାଏ ସେ ପ୍ରତ୍ୟକ୍ଷ ଭାବରେ ନହେଲେ ମଧ୍ୟ ପରୋକ୍ଷ ଭାବରେ ଆମ ସଙ୍ଗୀତ ଶିକ୍ଷା ବା ଗୀତକୁ ଉତ୍ତମ କରିବାରେ ଯୋଗଦାନ କରନ୍ତି